ହ୍ୟାଲୋ

ହଁ ମ୍ୟାଡ଼ାମ ନମସ୍କାର ମ୍ୟାଡ଼ାମ କ'ଣ କରୁଛନ୍ତି ମ୍ୟାଡ଼ାମ ସେ ପିଅନ୍ କଥା ଜାଣିଛନ୍ତି କି ସେଇ ଯେଉଁ ଶ୍ୟାମ ପିଅନ୍ ଏବେ ଟିକେ ହେଡ଼୍ ସାର୍ଙ୍କୁ କହିକି ତା' ବିଷୟରେ କିଛି ଆକ୍ସନ୍ ନେବାକୁ ପଡ଼ିବ ହଁ ସେ ତ ତାଙ୍କୁ ରୋଷେଇ ଭୋଷେଇ ଯାହା କହିଲେ ସେ ଠିକ୍ ସେ କିଛି କରୁନାହାନ୍ତି ତାଙ୍କର ଯାହା କାମ ପିଅନ୍ର ଯାହା କାମ ସେ କିଛି ବି କରୁନାହାନ୍ତି ନା ତାଙ୍କୁ ଆଗ ୱାର୍ଣ୍ଣିଙ୍ଗ ଦେବା ଟିକେ ତାଙ୍କୁ ଆଗ ୱାର୍ଣ୍ଣିଙ୍ଗ ଦେବା ତାଙ୍କୁ ଆଗ ଟିକେ କହିବା କି ତ ହଁ ସେଇ ଆଉ ଡାଇରେକ୍ଟ କହିଦେଲେ କିଛି ଅସୁବିଧା ହବ ତେଣୁ କରି ତାଙ୍କୁ ଆଗ କହିବା କହିଲା ପରେ ଦେଖିବା ସେ କଥା ମାନୁଛନ୍ତି କି ନାହିଁ ଠିକ୍ ସେ ଯଦି ତାଙ୍କ କାମ କରିବେ ତେବେ ଆମେ ସେମିତି ରହିଯିବ ନ ହେଲେ ନାହିଁ ଆଉ ସେ ତ ବହୁତ ଗାଲୁ ଅନ୍ୟ ମୁଁ ଆଉ ଜଣେ ଦୁଇ ଜଣ ସାର୍ଙ୍କ ଠୁ ବି ତାଙ୍କ ବିଷୟରେ ଶୁଣିଲିଣି ତ ଦେହ ସେମାନଙ୍କ ତାଙ୍କ ମତାମତ ନେବା ସେ ସାର୍ ମାନଙ୍କୁ ପଚାରିବା ତାଙ୍କ ମତାମତ ନେବା ତାକୁ ଆଣିକି ଦେଇକି ତା'ପରେ ଯାହା କରିବା ଆଉ ଆଉ କିଛି ନ କଲେ ସେ ସୁଧରିବେନି ଦିନକୁ ଦିନ

ହଁ ହଉ ହଉ ହଉ ହଉ ହଉ ଏ ବିଷୟରେ କଥା ହେଇକି ସମସ୍ତେ ଯାହା ନେବା ଯାହା ଡିସିସନ୍ ନେବା ଆଉ ହଉ ହଉ ହଁ ମ୍ୟାଡ଼ାମ ରଖୁଛି ନମସ୍କାର